କୁକୁଡ଼ା ବ୍ୟବସାୟ ର ବ୍ୟବସାୟୀ ମାନେ ମୁଖ୍ୟତଃ ଯେତେବେଳେ କୁକୁଡ଼ା ଙ୍କୁ ରୋଗ ହୋଇଥାଏ ସେତେବେଳେ ବହୁତ ଅସୁବିଧାର ସମୁଖୀନ ହୋଇଥାନ୍ତି ସେ ଅସୁବିଧାକୁ ଦୂର କରିବା ପାଇଁ ହେଲେ ପ୍ରଥମେ ତ କୁକୁଡ଼ା ଖାଦ୍ୟରେ ଔଷଧ ଗୁଣୀୟ ତଥା ପାଣିରେ ଔଷଧ ଗୁଣୀୟ ଦେବାକୁ ପଡିଥାଏ ଯୋଉଦ୍ୱାରା କି କୁକୁଡ଼ା ବ୍ୟବସାୟୀ ମାନେ ଅସୁବିଧାରୁ ଦୁର ହୋଇଥାନ୍ତି ଯଦି କୁକୁଡ଼ା ବ୍ୟବସାୟୀ ଜଣେ କୁକୁଡ଼ାକୁ ଛାଡି ଅନ୍ୟ କୋଉଠିକୁ ଯାଏ ତାହେଲେ ସେ କୁକୁଡ଼ାର ଯତ୍ନ ନେବା ପାଇଁ କିଛି ତା'ର କର୍ମକର୍ତ୍ତା ମାନଙ୍କୁ ସେଇଠାରେ ଜଗେଇକି ଯିବା ନିହାତି ଦରକାର ନଚେତ କୁକୁଡ଼ା ବ୍ୟବସାୟୀ କୁକୁଡ଼ା ରେ ବହୁତ ଲସ୍ ର ସମୁଖୀନ ହେବାକୁ ପଡିବ କୁକୁଡ଼ା ଖରାପ ଗୁଣ ଗୋଟିଏ ହେଲା ଯେ ଯଦି କୁକୁଡ଼ା ଥରେ ରୋଗ ହେଇଯାଏ କିମ୍ବା କୌଣସି ରୋଗରେ ଆକ୍ରାନ୍ତ ହେଇଯାଏ ଜଣଙ୍କୁ ରୋଗରେ ଆକ୍ରାନ୍ତ ହେଲେ ମଧ୍ୟ ସବୁ କୁକୁଡ଼ା ଏକାଥରକେ ସେ ରୋଗରେ ଇଏ ହୋଇଥାନ୍ତି